ଚାଷ ପାଇଁ ଜଳ ହେଉଛି ଏକ ନିର୍ଭର ଯୋଗ୍ୟ ନିର୍ଭର ଯୋଗ୍ୟ ଜଳ ବିନା ଚାଷ କାମ କରିହୁୁଏନି ଚାଷ ପାଇଁ ଦେଖନ୍ତୁ ଧାନ ଚାଷ କରିବା ଆମେ ଯଦି ଯୋଉ ବର୍ଷ ଆମେ ଧାନ କରିବା ଧାନ ଯଦି ବର୍ଷା ନହେଲା ଆମକୁ ଜଳ ନିହାତି ଆବଶ୍ୟକ ହୋଇଥାଏ ଚାଷ ପାଇଁ ଜଳ ଆବଶ୍ୟକ ହୋଇଥାଏ ଆମର ଗାଁରେ ସରକାରଙ୍କ ଥ୍ରୋରୁ କିଛି ପାଣିର ସୁବିଧା ହେଉଛି ମାତ୍ର କେହି ଗୋଟେ ଘଣ୍ଟାଟେ ପାଣି ଛାଡ଼ିକିରି ବନ୍ଦ କରିଦିଏ ଯୋର କିି ଯେଉଁଥିପାଇଁ ସେଇ ପାଣି ଯଥା ସମ୍ଭବ ଜଳ ଯୋଗାଇ ପାରେନି ଚାଷକୁ ସେଥିପାଇଁ ଆମେ ପ୍ରାୟତଃ ମରୁଡ଼ିର ସମ୍ମୁଖୀନ ହେଇଥାଉଛୁ ତେଣୁ ଚାଷ ଜଳ ସ୍ଥାୟୀ ହେବା ସ୍ଥାୟୀ ଜଳ ଯୋଗାଣ ପାଇଁ ହେବା ଆବଶ୍ୟକ ଯେଉଁ ଜଳସେଚିତ ଜମି ଯଦି ଆମ ପାଇଁ ସରକାର ଜଳର ସୁବିଧା କରିଦେବେ ଆମେ ସରକାରଙ୍କ ନିକଟରେ ଚିର କୃତଜ୍ଞ ହେବୁ ଆଉ ଆମେ ଧାନ ଧାନ କରିବୁ ଆଳୁ ବି କରିବୁ ପିଆଜ କରିବୁ ଯେହେତୁ ଆମେ କିଛି କରିପାରୁନୁ କେବଳ ପାଣିର ଅଭାବ କେବଳ ସରକାରଙ୍କ ଥ୍ରୋରୁ ଯେଉଁ କିଛି ଜଳ ବ୍ୟବସ୍ଥା ହେଉଛି ପାଣି ସୁବିଧା କେବଳ ଧାନ ପାଇଁ ହିଁ ଛାଡ଼ିଦିଏ ପାଣି କିଛି କିଛି ସମୟ ଛାଡ଼େ ଆଉ ବାକି ସମୟ ସେଗୁଡ଼ାକ ବନ୍ଦ ବନ୍ଦ ରହିଯାଏ ତେଣୁ ଆମେ ସରକାରଙ୍କ ନିବେଦନ କରୁଛୁ ଆମକୁ ପ୍ରଚୁର ଯଦି ଜଳ ଓ ଜଳର ସୁବିଧା କରିବେ ଆମେ ଦୁଇ ଟାଇମ୍ ଧାନ କରିବୁ ବି ଆଳୁ କରିବୁ ପିଆଜ କରିବୁ ବିଭିନ୍ନ ପ୍ରକାର ପନିପରିବା ବି ଆମେ କରିବୁ